ଏ ମୁଁ ଏବେ ରିସେଣ୍ଟଲି ଦୁଇ ଦିନ ଆଗରୁ କଟକ ଲାଗି ଇଣ୍ଟରଭିୟୁ ଥିଲା ମୋର କଷ୍ଟ୍ରକ୍ସନରେ ଆଉ ଏକଚୁଆଲି ମୁଇଁ କ୍ଲିଅର୍ ଲୋକେସନ୍ଟା ଜାଣିନାଇଁ ପାର୍ଲି ଫାର୍ଷ୍ଟ ଟାଇମ୍ କଟକ ଟ୍ରାଭେଲ୍ କଲି ତ ସେଥିରେ ମୁଇଁ ତାପରେ ଦଶ ପନ୍ଦର ମିନିଟ୍ ସେ ଜାଗାରେ ୱେଟ୍ କଲା ପରେ ଗୋଟେ ଅଟୋବାଲା ଆସିଲା ସେ ସେ ଅଟୋବାଲା ଅଟକା ଆଉ ତାପରେ ମୁଁ ତାକୁ କହିଲି କି ଯେ ଇ ଜାଗା ଜାଗା ନାଁ କହିଲାକେ ସେ ସେ କହିଲା କିି ଯେ ମୋର୍ ତ ଏବେ ପେସେଞ୍ଜର ଅଛନ୍ ଆଉ ସେଥିରେ ଟିକେ ସେଟା ଦୂର ବି ପଡ଼୍ବା ଆଉ ତାପରେ ସେ ଟିକେ ମନା କର୍ବାର ଟାଇପ୍ର ଥିଲା ତାପରେ ମୁଁ ତାଙ୍କେ ଟିକେ ରିିକ୍ୱେଷ୍ଟ କଲାକେ ସେ ସେ ବି ମୋର ପ୍ରୋବ୍ଲେମ୍କୁ ବୁଝିପାରିଲା ଆଉ ମୋତେ ସେ କରେକ୍ଟ ଲୋକେସନ୍ରେ ପହଞ୍ଚେଇଲା ଆଉ ସେଥିର୍ଲାଗି ତାହାକେ ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ